ଇଏ ଲାଲ କଲର୍ ସାର୍ଟଟା ଯେନ୍ କିଣିଥିଲି ପିନ୍ଧବାର୍ ଲାଗି ଭଲ ଲାଗୁଛେ ଦେଖ୍ବାର୍ ଲାଗି ଭଲ୍ ଲାଗୁଛେ କିନ୍ତୁ ଇଟା ଥରେ କାଚି ଦେଲାପରେ ମାନେ ଭୂରିଟା ଉଠି ଯାଉଛେ ଆର୍ କଲର୍ଟା ପୁରା ଫେଡ୍ ହେଇଯାଉଛେ ଗୁଟେ ଥର କାଚଲେ ତାପରେ ଏଟା ସାର୍ଟଟା ଟିକେ ଦେଖଲେ ରେଟ୍ଟା ଟିକେ ଅଧିକା ହେଇଯାଉଛେ ପିନ୍ଧ୍ବାର୍ ଲାଗି ତାମାନେ ମତେ ଟିକେ ଭଲ୍ ନାଇ ଲାଗ୍ବାର୍ ଜିନିଷ୍ କପଡ଼ା ଟିକେ ଅଲଗା ଲାଗୁଛେ